ଯେଉଁ ବ୍ୟକ୍ତି କେବଳ ଚିତ୍ରାଙ୍କନ ଆରମ୍ଭ କରୁଛନ୍ତି ଏବଂ ନିଜର ଦକ୍ଷତାରେ ଉନ୍ନତି ଆଣିବାକୁ ଚାହୁଁଛନ୍ତି ତାଙ୍କ ପାଇଁ ମୋର ଏହା ପରମ ଏଇୟା ପରାମର୍ଶ ରହିବ କି ସେମାନେ ଜାଣିରଖିବା ଦରକାର କେଉଁପ୍ରକାର ଚିତ୍ରରେ କେଉଁପ୍ରକାରର ତୁଳି ଏବଂ କେଉଁ ପ୍ରକାରର ରଙ୍ଗ ଦରକାର ହେବ ତାହା ଜାଣିରଖିବା ଆବଶ୍ୟକ ଚିତ୍ରାଙ୍କନ ପାଇଁ ବିଭିନ୍ନପ୍ରକାରର ସ୍କୁଲରେ ଶିକ୍ଷା ଦିଆଯାଇ ଆସୁଅଛି ସେମାନେ ଯଦି ଚାହୁଁଛନ୍ତି କି ଶିକ୍ଷା ନେବା ପାଇଁ ସେମାନେ ଯାଇ ଶିଖିପାରିବେ ଚିତ୍ରାଙ୍କନକୁ ସବୁବେଳେ ନିଜର ମନରୁ କରିବା ଆବଶ୍ୟକ ପଡ଼ିଥାଏ ସେଥିପାଇଁ ସେଠାରେ ସବୁବେଳେ ଶିକ୍ଷା ଦିଆଯାଉଅଛି